ବିଦ୍ୟାଳୟ ଗୁଡ଼ିକରେ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଆହୁରି ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ହୋଇଥାଏ ଯେପରିକି କ୍ରୀଡ଼ା ପ୍ରତିଯୋଗିତା ବିଜ୍ଞାନ ପ୍ରଦର୍ଶନୀ ଚିତ୍ରାଙ୍କନ ପ୍ରତିଯୋଗିତା ତର୍କବିତର୍କ ର୍ଯୋଗିତା ପ୍ରତିଯୋଗିତା ନୃତ୍ୟ ପ୍ରତିଯୋଗିତା ଇତ୍ୟାଦି ହୋଇଥାଏ ମୁଁ ପାଠ ପଢ଼ିବା ସମୟରେ ବହୁତ ପ୍ରତିଯୋଗିତାରେ ଭାଗ ନେଇଛି ସେ ଭିତରୁ ଦୌଡ଼ ପ୍ରତିଯୋଗିତା ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲି ସେଥିମ ସେଥିରେ ମୁଁ ଅନେକଥର ପୁରସ୍କୃତ ମଧ୍ୟ ହୋଇଛି